ସବୁଠାରୁ ଖୁସିଲାଗେ ମୋତେ ଖାଦ୍ୟରେ ହିଁ ବହୁତ ଭଲ ଲାଗେ ଖାଦ୍ୟ ଭିନ୍ନ ଭିନ୍ନ ପ୍ରକାର ନିଜେ ହିଁ ତିଆରି କରିକି ଖାଇବାକୁ ନିଜେ ଘରେ ବନେଇକି ଖାଇବାକୁ ବହୁତ ଭଲ ଲାଗେ ତା' ସହିତ ଟିକିଏ ବୁଲାବୁଲି ବୁଲାବୁଲି ବି କରି ବାକୁ ବହୁତ ପସନ୍ଦ ଆସେ ଅଲି ନ ସବୁ ନୂଆ ନୂଆ ଜାଗା ବୁଲିବା ସେଠାରେ କେମିତି କ'ଣ ସବୁ ପିକନିକ୍ ପ୍ଲେସ୍ ଅଛି କିମ୍ବା କୌଣସି ସେଠିକା ଏରିଆ ବିଷୟରେ ସବୁ କିଛି ଜାଣିବକୁ ବହୁତ ଭଲ ଲାଗେ ସେଠିକାର ଖାଦ୍ୟ କ'ଣ ଅଛି ବିଭିନ୍ନ ପ୍ରକାରର ଫାଷ୍ଟଫୁଡ଼ ହଉ କିମ୍ବା ଲଞ୍ଚ ହଉ ଡିନର ହଉ ସେଥିରେ ଖାଇବାଟା କେମିତି ମଜା ଆସେ ବିଶେଷ କରି ପ୍ରତ୍ୟେକ ଏରିଆକୁ ଯାଇଁକି ଖାଇବାଟା ହିଁ ବହୁତ ଟେଷ୍ଟି ଲାଗେ କି କେଉଁ ଫେମସ୍ ଜିନିଷ ଖାଇବାକୁ ଭଲ ଲାଗେ ଖାଇବା ସହିତ ବୁଲା ବି ହେଇଯାଏ ବୁଲିବା ନୂଆ ନୂଆ ଜାଗା ଦେଖା ହେଇଥାଏ ସେଠିକାର କେମତି କ'ଣ ଲୋକେ ପଲ୍ୟୁସନ୍ ଆଉ ଲୋକ କ'ଣ କେମିତି ତାଙ୍କ ସହିତ ବି ମିଶିବାକୁ ସୁଯୋଗ ମିଳିଯାଏ ଖାସ କରି ବେଶି କରି ଆମକୁ ଖାଇ ଯେଉଁ ଏରିବାକୁ ଯାଉ ସେଥିରେ ଆଗେ ଖାଇବାଟା କ'ଣ ଟେଷ୍ଟ ସେଇ ଟେଷ୍ଟଟାକୁ ଆଗେ ଫଲୋ କରୁ ଟେଷ୍ଟ ଖାଇସାରିଲା ପରେ ତା'ପରେ ଲୋକଙ୍କ ବ୍ୟବହାର ଆଚାର ତା'ପରେ ତାଙ୍କ ସହତ ମିଶିବା ମିଳାମିଶା ପାଇଁବି ବହୁତ ଭଲ ଲାଗେ ନୂଆ ନୂଆ ଜାଗାକୁ ଗଲେ ନୂଆ ନୂଆ ଲୋକଙ୍କ ସହତ ମିଶିଲେ କିଛି ଜାଣିବାକୁ ବି ବହୁ ମିଳିଥାଏ ସେଥିରେ ବହୁତ କିଛି ସୁବିଧା ଆସିଯାଏ ଲୋକଙ୍କ ସହିତ ମିଶିଲା ପରେ ସେଠିକା ଏରିଆରେ ବୁଲାବୁଲି ପାଇଁ ଖାଇବା ପାଇଁ ଲୋକମାନଙ୍କ ସ ଜରିଆରେ ବହୁତ ସୁବିଧାରେ ମିଳିଯାଏ ଆଉ ସେଥିରେ ଖାଇବାଟା ବହୁତ ଅଲଗା ଅଲଗା ଷ୍ଟେଟ ଅଲଗା ଅଲଗା ଷ୍ଟେଟରେ ନୂଆ ନୂଆ ଆଇଟମ୍ ଆଉ ଭିନ୍ନଭିନ୍ନ ଜିଲ୍ଲାରେ ବି ନୂଆ ନୂଆ ଆଇଟମ୍ ଥାଏ ଯିଏକି ଯେଉଁଟାକି ଆମେ ସବୁବେଳେ ଖାଇପାରନ୍ତିନି କିନ୍ତୁ ବୁଲାବୁଲି ଦ୍ଵାରା ହିଁ ବେସିକାଲି ଖାଇ ହୁଏ ଯେଉଁ ପିକନିକ୍ ଗଲେ କି ବୁଲାବୁଲି ଯେଉଁଠି ସାଙ୍ଗସାଥିଙ୍କ ସହିତ ଗଲେ ଖାଇକି ସେ ଏରିଆଟା ବୁଲିକି ଆଗେ କ'ଣ ସେଠାକାର କ'ଣ ଫେମସ୍ ଜିନିଷ ସେଇଟାକୁ ଆମେ ଆଗେ ଖାଇଥାଉ ସେଇଗୁଡ଼ା ବହୁତ ଖୁଶ୍ ପସନ୍ଦ ଯିଏକି ଖାଇବାଟା ସବୁଠାରୁ ବହୁତ ପସନ୍ଦ ଆସିଥାଏ